ହଁ ମୋର୍ ସାଙ୍ଗ୍ ଗୁଟେ ମୁମ୍ବାଇରେ ଥିଲା ତ ସେ ଇଂଲିଶ କହୁଥିଲା ଆଉ ଇଂଲିଶ୍ ମୋତେ ନାଇଁ ଆସେ ତ ମୁଇଁ ଗୁଟେ ଆପ୍ସ୍ଟେ ଡ଼ାଉନଲୋଡ଼୍ କଲି ଆଉ ସେ ଜାଣ ବି ଇଂଲିଶ କହୁଥିଲା ସେ ଜିନିଷଟା ଟ୍ରାନ୍ସଲେଟ୍ ହୋଇକରି ମୋର୍ ନିକେ ମୋର୍ ଭାଷାରେ ଆସୁଥୁଲା ମୁଇଁ ସେ ଭାଷାରେ ତାହାକେ ଆନ୍ସର୍ କରିଦେଉଥିଲି ସେଟା ସେ ଭାଷାଟା କନଭର୍ଟ ହୋଇକି ଇଂଲିଶ୍ରେ ହୋଇଯାଉଥିଲା ଆଉ ସେନ୍ତା ସେନ୍ତା ହେଲା ତ ମୁଇଁ ତା'ର୍ କଥା ବୁଝ୍ଲି ତାପ୍ନା ବି ମୋର୍ କଥା ବୁଝ୍ଲା ଆଉ ସେଟା ଗୋଟେ ମୋତେ ଗୋଟେ ଗୋଟେ ଆପ୍ସ୍ ଦ୍ଵାରା ସେଟା ଆମେ ଜାନ୍ଲି କି ଏନ୍ତା ବି ହେସି ବୋଲି ସେ ଆପ୍ସ୍ର ନା ହଉଛେ ଇଂଲିଶ ଟୁ ହିନ୍ଦୀ ହିନ୍ଦୀ ଟୁ ଇଂଲିଶ ଟ୍ରାନ୍ସଲେସନ୍ ସେ ଆପ୍ସ୍ ସେ ଆପ୍ସ୍ଟା ମୁଇଁ ୟୁଜ୍ କନି ମୋତେ ବହତ୍ ଭଲ ଲାଗ୍ଲା ଆଉ ଏନ୍ତା ଏକ୍ଚୁଆଲ୍ ହେବାର କଥା ଆମେ ଲାଙ୍ଗୁଏଜ୍ ନାଇଁ ଜାନ୍ଲେ ଗୋଟେ ଏନ୍ତା ଆପ୍ସ୍ ହେବାର କଥା ସେଟାକି ଆମେ ଡ଼ାଉନଲୋଡ଼୍ କର୍ଲୁ ସେ ତା'ର୍ ସେ କାଣା କହୁଛି ସେ ଜିନିଷ୍ଟ ଆମେ ଜାନିପାର୍ମା